ହଁ ହ୍ୟାଲୋ ହଁ ଏଇଟା ହୋଟେଲ୍ ଅପସରା ତ ଆଉ କାଣା ନାଇଁ ଆମର ଆମର ଯିବାର ଥିଲା ତ ବେଲେ ଆମେ ଯାଉଛୁଁ ଆଉ ରୁମ୍ ଖାଲି ଅଛେ ଆଉ ରହିବାର ସୁବିଧା ସବୁ ସୁବିଧା ଅଛି ଅ ହଁ ଆଉ ରୁମ୍ରେ ସବୁ ସଫାସୁୁତୁରା ସବୁ ଅଛି

ହଁ ଆଉ ଭିତରକୁ ପାର୍ସଲ ମଗେଇଲେ ବି ଆସୁଛି ସବୁ ସୁବିଧା ହଁ ହଁ ଆଉ କେତେ ଚାର୍ଜ ନଉଛନ୍ ଦୁଇ ହଜାର ଆଉ ବେଡ଼୍ର ସବୁ ସୁବିଧା ଅଛି ହଁ ଗୋଟେ ରୁମ୍ରେ କେତେଜଣ ରହିବେ ତିନିଜଣ ହଁ ହଁ ତ ଆମେ ଯାଉଛୁଁ ଆମରଟା ଗୋଟେ ଭଲ ରୁମ୍ ଦେଖିକିକି ସବୁ ସୁବିଧା ଥିବା ଆଉ ଏ ସି ବି ଲାଗିଥିବା ଆଉ ଟି ଭି ବି ଲାଗିଥିବା ଦେଖିକିନା ଗୋଟେ ବୁକ୍ କରିଦେଇଥାନ୍ ଆମେ ଏବେ ପହଞ୍ଚୁଛୁ ସାଢ଼େ ଏକ ବଜେ ପହଞ୍ଚୁଛୁ ହଁଁ ହଁ ହଁ ମ୍ୟାଡ଼ମ୍ ଆମେ ପହଞ୍ଚିଗଲୁ

ହଁ ଆଉ ଆମେ ରୁମ୍ ଭିତରକୁ ଗଲେ ଫର ବାହାରକୁ ଆସିପାରମୁ ତ ସବୁ ଜିନିଷ କିଣାକିଣି ସବୁ ଇଏ କରବା ଲାଗି ବାହାରକୁ ବି ଯିବା ଆଉ ଲ୍ୟାଟ୍ରିନ୍ ବାଥରୁମ୍ ଆଟାଚ୍ ଅଛି ଭିତରେ

ତ ଆମେ ଯିବାର ଅଛି ଯାଉଛୁ ଆଉ ଆମକୁ ଚାବିି ସବୁ ଦେଇଦେବେ ଠିକ୍ ସୁବିଧାରେ ଆଉ ଚୋରି ଫୁରି କିଛି ଏନେ ଅସୁବିଧା ନାହିଁ ତ ନିଜେ ଲକ୍ କରିପାରିବୁ ହଁ ହଁ ହଁ ହଁ ମ୍ୟାଡ଼ମ୍ ଆମର ରୁମ୍ଟା ଲକ୍ ପଡ଼ିଯାଇଛେ ତ ଆଉ ଖୋଲୁନି ହଁ ମୁଁ ଚେଷ୍ଟା କଲୁନ ଚେଷ୍ଟା କଲେ ବି ନାଇଁ ଖୁଲ୍ବାର୍ ହଁ ପିଲା ପଠେଇ ଦଉନ୍ ପିଲା ପଠେଇ ଦଉନ୍ ଯଦି ଖୋଲିବ ଖୋଲିବ ନହେଲେ କେମିତି କାଣା କରିବେ ଯେ ଆପଣ ବ୍ୟବସ୍ଥା କରିବେ ଆଉ ସବୁ ତ ଠିକ୍ ଥିଲା ବୋଲି କହିଲେ ହଁ ସବୁ ଠିକ୍ ଥିଲା ବୋଲି କହିଲେ ଆଉ ଲକ୍ ତ ପଡ଼ିଗଲା ହଁ ହଁ ହଁ ଆପଣ ଚାର୍ଜ ନେଲାବେଳକେ ନେବେ ଆଉ ରୁମ୍ ଲକ୍ ପଡ଼ିଯାଉଛି ଆଉ ଖୁଲୁନି ଚାବି

ହଁ ଆସନ୍ ଆସନ୍ ଦେଖ ହଁ ଦେଖନ୍ ଆସନ୍ ଖୁଲିବେ ନହେଲେ ନିଜେ ଆସୁନ୍ ପିଲା ତ ଆସିକି ଗଲେଣି ଆଉ ଖୋଲୁନି